ଓଡ଼ିଶା ବ୍ୟବସାୟ କ୍ଷେତ୍ରରେ ଆମ ବରଗଡ଼୍ ଧନୁଯାତ୍ରା ପ୍ରସିଦ୍ଧ ଆଉ ଏହି ଧନୁଯାତ୍ରାରେ ବହୁତ୍ ଲୋକ ବିଜ୍ନେସ୍ କର୍ବାର୍ ଲାଗି ଆଏସନ୍ ଏସ୍ ଏଚ୍ ଜି ମାଆ ମାନେ ବି ତାଙ୍କର୍ ଦେଖାବାର୍କେ ଇ ଜିନିଷ୍ ପତର୍ ସବୁ ସେମାନେ ଯାଣା ବିକ୍ରି ମାନେ କରୁଥିସନ୍ ସବୁ ଜିନିଷ୍ମାନ୍ଙ୍କୁ ସେମାନେ ବି ଦେଖାବାର୍ କେ ଚାହେସନ୍ କର୍ସନ୍ ଆମର୍ ଧନୁଯାତ୍ରା ବରଗଡ଼୍ ପ୍ରସିଦ୍ଧ ଚାଷୀମାନେ ଭି ଚାଷ କାମ ସାରିକରି ସେମାନେ ତାଙ୍କର୍ ଧାନ୍ ଚାଉଲ୍ ସବୁ ଘର୍ମାନ୍ଙ୍କୁ ନେଇ ନେଇ କରି ସେମାନେ ଥିସନ୍ ଆଉ ଯାତ୍ରା ଦେଖି ଆସିଲେ ସେମାନ୍ଙ୍କର୍ ଉସତ୍ଥି ସେମାନେ ତାଙ୍କର୍ ଯେତେ ବି ଘିନ୍ବା କିନ୍ବା ଜିନିଷ୍ମାନେ ଥିସି ସେମାନେ କିନିକରି ଆନନ୍ଦ ପାଏସନ୍ ଆଉ ଆଉ ସେନୁ ବର୍ଗଡ଼୍ର ଆଉ ଭି ତ ବହୁତ୍ ଯାତ୍ରା ଭି ହେସି କର୍ସି ଷ୍ଟଲ୍ମାନେ ଭି ଲାଗ୍ସି ଆଉ ସେନୁ ସମସ୍ତେ ଧନୁଯାତ୍ରା ବାଲି ଭି ଭଲ୍ ଖୁସ୍ ଥି ଆନନ୍ଦ୍ ଥି ଆମର୍ ଧନୁଯାତ୍ରା ଦେଖିକରି ଖୁସି ହେସୁଁ ଆଉ କାଣା କାଣା